ହ୍ୟାଲୋ ହଁ ମୁଁ ଆଉ କିଏ ତୁମେ କିଏ ସଂଯୁକ୍ତା ମହାନ୍ତି ନା ହଁ ଏଇ ଯେଉଁ ଆମେ ଯେଉଁ ହଁ କୁହ ହଁ ମୁଁ ତ ଡିସାଇଡ଼୍ କରିଛିି ଦୁଇ ଘର ତାଙ୍କ ପରିବାର ହେଇକି ମିଶିକି ଯିବା ସେଠି କ'ଣ କେମିତି ରୋଷେଇବାସ ହବ କ'ଣ ସେଠି କରାଯିବ ଏ ସବୁ ଇଏ ନେଇକି ମୁଁ କଥାବାର୍ତ୍ତା ହେବି ବୋଲିକି କଲ୍ କରିଥିଲି ଆଉ ସେ ଯୋଗକୁ ତୁମେ କଲ୍ କଲ ଆମ ପାଖକୁ ଆଉ କ'ଣ କେତେଜଣ ଯିବେ ଗାଡ଼ି ଫାଡ଼ି କ'ଣ କେମିତି ବ୍ୟବସ୍ଥା ହବ ସେଇ ହିସାବରେ ଟିକେ ଯିବା ବୁଲି ବୁଲାକି ଆସିବା ଆଉ ସେଠି ଆଉ ଆଉ ସେଠି ଭୋଜି କରିବା ଗାଡ଼ି ଯିବ ଗାଡ଼ି କ'ଣ କେମିତି ଭଡ଼ା ନବ ଆଉ ସେଠି ସବୁ କ'ଣ ଆଇଟମ ତିଆରି ହବ କ'ଣ ଖିଆ ହବ କେତେଜଣ ଯିବେ ଏଇ ହିସାବରେ ସବୁ ଟିକେ ବୁଝାବୁଝି କରିବ ଆଉ ଆଉ ସେଇଥିପାଇଁ ହଁ ଆମ ଦୁଇ ଘର ପରିବାର ଯିବା ଆଉ ଆଉ କ'ଣ ଯେଉଁ ଆମିଷ ଉପରେ କ'ଣ କରିବା ଭାତ ଚିକେନ୍ ତାପରେ ସଖାଳ ଟାଇମଟା କ'ଣ କେମିତି କରିବା ଆଉ ସବୁ ସେ ଦେଖ ଯଦି ଜାଗା ହବ ତାଙ୍କୁ ନବା ନହେଲେ ନାଇଁ ଆମ ଦୁଇ ପରିବାର ଯାଇକି ଟିକେ ଭଲରେ ଆସିବା ଅଧିକ ଲୋକ ନେଲେ ପୁଣି ଅଧିକ ଟେନସନ୍ ବଢ଼ିବ ନା ତାଙ୍କ ଦାୟିତ୍ୱ ନେବାକୁ ତେଣୁ କରିକି ଆମେ ତ ଡିସାଇଡ଼ ହେଇଛି ଆମ ଦୁଇ ପରିବାର ଯିବା ଆମେ ଟିକେ ବୁଲାଚଲା କରିବା ଟିକେ ଭଲ ମାନେ ଭୋଜିଭାତ କରିବା କ'ଣ କ'ଣ ଆଇଟମ୍ ହବ ସେଇଟା ତୁମେ ପୁଣି ଇଏ କହିବ ନା ଆଉ ହଉ ତୁମେ ସେଇଟା ଇଏ କରିକି କହିବ ମୋତେ ମୁଁ ଟିକେ ରଖୁଛି ମୋତେ ପରେ ଫୋନ୍ କରିକି କହିବ